ନମସ୍କାର୍ ସାର୍ ମୁଁ ଗୌତମ ଲେଙ୍କା କହୁଛି ଓଡ଼ିଶାର ସାର୍ ମୁଁ ଗୋଟେ ହେଡ଼ଫୋନ୍ ଅର୍ଡ଼ର୍ କରିଥିଲି ବୋଟ୍ କମ୍ପାନୀର ଯାହାର ପ୍ରାଇସ୍ ଥିଲା ୱାନ୍ ଥାଉଜେଣ୍ଡ୍ ୱାନ୍ ଡବଲ୍ ନାଇନ୍ ସାର୍ ଏହି ହେଡ଼ଫୋନ୍ ମୁଁ ମାସେ ହେଲାଣି ଅର୍ଡ଼ର୍ କଲେଣି ଏବଂ ଏହା ଆସିଥିଲା ଏବଂ ଏହାର କ୍ୱାଲିଟି ନେଇ ଏହାର

ଏହାର ଫିଚର୍ସଟା ବହୁତ ଭଲ ଥିଲା ଏବଂ ଏହାରଲ ଭଲ ସାଉଣ୍ଡ୍ ବି ଭଲ ହେଉଛି ବାହାର ସାଉଣ୍ଡ୍ ବି କିଛି ଏତେ ଶୁଭୁ ନାହିଁ ମୁଁ ଗାଡ଼ି ଚଲେଇଲା ବେଳେ ବହୁତ ପ୍ରକାର ସମସ୍ୟା ଫେସ୍ କରିବାକୁ ପଡ଼ିଛି ଏବଂ ମୁଁ ଏହି ହେଡ଼ଫୋନ୍ କିଣିଲାପରେ ଠାରୁ ଆଉ କୌଣସି ବି ସମସ୍ୟା ଦେଖାଯାଉ ନାହିଁ ମୁଁ ଠିକ୍ ଭାବରେ ଗାଡ଼ି ଚଲେଇବା ସମୟରେ ମଧ୍ୟ କଥା ହେଇପାରୁଛି ଏବଂ ଏହା ମୋର ଅନଲାଇନ୍ ପାଠ ପଢ଼ାରେ ସାହାଯ୍ୟ ମଧ୍ୟ କରୁଛି ଏହା ଏକ ଭଲ ପ୍ରଡ଼କ୍ଟ ଏବଂ ଏହି ପ୍ରଡ଼କ୍ଟ ଅନୁସାରେ ଏହାର ପ୍ରାଇସ୍ ଅନୁସାରେ ଏହି ପ୍ରଡ଼କ୍ଟଟା ବହୁତ ଭଲ ଏବଂ ଲୋକ ମଧ୍ୟ ଏହି ପ୍ରଡ଼କ୍ଟ ବହୁତ ଭାବରେ କିଣୁଛନ୍ତି ଏହାର ସେଲିଂ ବି ମଧ୍ୟ ଭଲ ଏହି କମ୍ପାନୀ ବହୁତ ଭଲ ଯୋଗୁଁ ଏହାର ପ୍ରଡ଼କ୍ଟ ସବୁ ଭଲ ଏବଂ ଏହା ଖୁବ୍ ଶୀଘ୍ର ମାର୍କେଟ୍ରେ ବହୁତ ଭାବରେ ପ୍ରଚଳିତ ହେଇଯାଲିଛି ମୁଁ ଘରେ କଥା ହେବା ସମୟରେ ମଧ୍ୟ ବହୁତ ପ୍ରକାର ପ୍ରୋବ୍ଲେମ୍ ଫେସ୍ କରିବାକୁ ପଡ଼ୁଥିଲା ହଁ ଯାହାକି ମୋର ଏକ୍ସଟର୍ନାଲ୍ ସାଉଣ୍ଡ୍ ଅଧିକା ଥିଲା ମୁଁ ସେଥିପାଇଁ ଏହି ବ୍ଲୁତୁଥ୍ ମଧ୍ୟ ଅର୍ଡ଼ର୍ କରିଥିଲି ଏହି ହେଡ଼ଫୋନ୍ ସାହାଯ୍ୟରେ ମୁଁ ଅତି ସହଜରେ ଭଲ ଭାବରେ ଘର ଲୋକଙ୍କ ସହ କଥାବାର୍ତ୍ତା କରିପାରୁଛି ଏହା ଏକ ଉପଯୋଗୀ ଇଲକ୍ଟ୍ରୋନିକ୍ ଗ୍ୟାଜେଟ୍ ଏବଂ ଏହାଦ୍ୱାରା ବହୁତ ପ୍ରକାର ବହୁତ ପ୍ରକାର ସୁବିଧା ଆମେ ପାଉଛୁ ଏହି ପ୍ରଡ଼କ୍ଟ

ନା ଏବଂ ଏହାର ସାଉଣ୍ଡ୍ ଏବଂ ଏହା ଫିଚର୍ସ ତ ଏଇ ଗ୍ୟାଜେଟ୍ଟା ମୁଁ ଭଲ ଏ ହି ଏହା ଅନ୍ୟ ଲୋକଙ୍କ ପାଇଁ ବି ଚାହିଁବ ଏ ଲୋକମାନେ ଏହି ଗ୍ୟାଜେଟ୍ କିଣନ୍ତୁ ଏବଂ ଏହି ହେଡ଼ଫୋନ୍ ୟୁଜ୍ କରନ୍ତୁ ଯାହାକି ଆମ ନୀତି ଦିନ କାର୍ଯ୍ୟରେ ବହୁତ ଭାବରେ କାର୍ଯ୍ୟବକ୍ତା ହେବ ଧନ୍ୟବାଦ ସାର୍